ମୁଁ ଆପଣଙ୍କ ପାଖରେ ଏକ ଅର୍ଡ଼ର୍ ପହଞ୍ଚାଇଥିଲି ତ ଯେଉଁ ଅର୍ଡ଼ର୍ଟା ମୁଁ ପହଞ୍ଚାଇଥିଲି ସେହି ଅର୍ଡ଼ର୍ର ରସିଦ୍ଟା ମୋତେ ଏବେ ଦରକାର ହେଉଛିି ତ ଯେଉଁ ଅର୍ଡ଼ର୍ର ରସିଦ୍ଟା ଥିଲା ତାହା ତ ମୋ ପାଖରେ ଏବେ ନାହିଁ ତାହା ଆପଣଙ୍କ ପାଖରେ ଅଛି ତାହା ଦିଅନ୍ତୁ କାହିଁକି ମୋତେ ସେଇ ଅର୍ଡ଼ର୍ ଦରକାର ତ ମୁଁ କେଉଁ ଆପ୍ଲିକେସନ୍ ବା କେଉଁ ଅନଲାଇନ୍ ଆପ୍ସ ଥ୍ରୁରୁ ମୁଁ ତାହା ପାଇପାରିବି ବା ଯେଉଁ ମୋର ହଜିଯାଇଛି ଯା ବା ଯେଉଁ ମୋର ରସିଦ୍ଟା ଅଛି ତାହା କିପରି ପାଇପାରିବି ତାହା ମୋତେ ବୁଝାନ୍ତୁ ଏବଂ କେଉଁ ଆପ୍ସ କିମ୍ବା କେଉଁ ଆପ୍ଲିକେସନ୍ ମାଧ୍ୟମରେ ମୁଁ ତାହା ପାଇପାରିବି ତାହା ମୋତେ କୁହନ୍ତୁ କାହିଁକି ନା ଏବେ କ'ଣ ଚାଲିଛିି ନା ମୋବାଇଲ୍ରେ ବି ଅନେକଗୁଡ଼ିଏ ଆପ୍ସ ଅଛି ଯେମିତି ଫ୍ଲିପକାର୍ଟ ଅଛି ମିଶୋ ଅଛି ତ ସେହିପରି ଅନେକଗୁଡ଼ିଏ ଆପ୍ସ ଅଛି ତ ମୁଁ କେଉଁ ଆପ୍ସରେ ତାହା ମୁଁ ଆଣିପାରିବି ତାହା ମୋତେ କୁହନ୍ତୁ